ହଁ ହ୍ୟାଲୋ ନମସ୍କାର କିଏ କହୁଥିଲେ ହଁ କୁହନ୍ତୁ

ଆଜ୍ଞା କ'ଣ ହେଲା କାହିଁକି ଆମର ତ ଶିକ୍ଷାର କିଛି ଅଭାବ ନାହିଁ ଶିକ୍ଷକ ତ ଅଛନ୍ତି ଅନ୍ୟ ସବଜେକ୍ଟ୍ ପଢାଇବା ପାଇଁ ତ ଆପଣ କ'ଣ ଏମିତି କହୁଛନ୍ତି ତ ମୁଁ ମୁଁ ତ ନିଜେ ତ ଦେଖିଥିଲି ନା ଅ ସମସ୍ତଙ୍କ ସବଜେକ୍ଟ୍ ପଢାଉଛନ୍ତି

ହେଡ଼୍ ଡିପାର୍ଟମେଣ୍ଟ୍କୁ କହିଲେ ସେମାନେ କହୁଛନ୍ତି ଶିକ୍ଷକ ଅଛନ୍ତି ବୋଲି ତ ତ ମୁଁ କହିଥିଲି କହିଥିଲି ସେମାନେ କହିଲେ ଶିକ୍ଷକ ଆଉ ଶିକ୍ଷୟିତ୍ରୀ ତ ଆଭେଲେବଲ୍ ଅଛନ୍ତି ତ ଶିକ୍ଷାରେ ଏତେ ଇଏ କାହିଁକି ମୁଁ କହିଥିଲି ଏ କଥା

ଆଜ୍ଞା ଆଜ୍ଞା

ନମସ୍କାର ରହୁଛି